ମୋର୍ ପ୍ରିୟ ଖେଳାଳି ହେଉଛନ୍ ସଚିନ୍ ତେନ୍ଦୁଲକର୍ କାଁ ହେଲାଯାକି ତାଙ୍କର୍ ଖେଳବାର୍ ଶୈଳୀ ବହୁତ ବଢ଼ିଆ ଆର୍ ସେ ଏତିକ ରନ୍ କରିଛନ୍ ଯେ ତାଙ୍କୁ କ୍ରିକେଟର୍ ଭଗବାନ୍ ବୋଲି କହିସନ୍ ତାର୍ ସାଙ୍ଗେ ସାଙ୍ଗେ ସିଏ ହଉଛନ୍ ବହୁତ ଯେନ୍ଟେଲ୍ ଲୋକ ରାଗ ରିସିମି ଛମ୍ କପଟ ତାଙ୍କର୍ ଦେହର୍ ନାଇନ୍ ଖେଳାଳି ମନ୍ ମନବୃତ୍ତି ତାଙ୍କର୍ ଅଛେ ଆଉ ସେ ସମସ୍ତଙ୍କ ସହ ମିଶିକରି ସମସ୍ତଙ୍କୁ ବି ସେ ଇଂପ୍ରୋବ୍ କରିବାର୍ ଲାଗି ବି ସେ ଚେଷ୍ଟା କରିସନ୍ ପାତର୍ ଅନ୍ତର୍ ନେଇକର୍ ସେଥିଲାଗି ହେ ଗୁନ୍ ମତେ ତାଙ୍କର୍ ବହୁତ୍ ଭଲ ଲାଗସି ଆଉ ତାର ସାଙ୍ଗେ ସାଙ୍ଗେ ସିଏ ହୋଉଛନ୍ ଗୋଟେ ଦେଶ ଭକ୍ତ ଆଉ ଦେଶର୍ ଲାଗି ଖେଳୁସନ୍ ତାଙ୍କର୍ ମା ମରିଯାଇଥିଲେବି ସେ ତାଙ୍କର୍ ମାର ଶ୍ମାଶନ୍ ଯାଇ ସୁଧୀ କ୍ରିୟା କାରବାର୍ ଲାଗି ନାଇଯାଇପାରି ନିଜର ଦେଶ୍ ଲାଗି ଖେଳିଥିଲେ ଆଉ ସେଥିର ଲାଗି ମତେ ତାଙ୍କରି ଗୁଣକେ ବହୁତ ବହୁତ ବହୁତ ଭଲ୍ ଲାଗସୀ ତାର ସହିତ ତାଙ୍କର ଟିକେ ହେଲେବି ହେଡ଼୍କି ବଡ଼ଲୋକ ହେଲେ ବି ଗର୍ବ ତାଙ୍କର କିଛି ନେଇନ ଆର୍ ସଦାବେଳେ ତଳେ ରହି ଦିଶନ୍